ମୁଁ ଦୁଇଦିନ ତଳେ ନିତୁ ସିଂ ମ୍ୟାମ୍ଙ୍କର ଗୋଟିଏ ଇଂଲିଶ୍ ଗ୍ରାମାର୍ ବହି ଆଣିଥିଲି ଯାହାର ନାମ ଥିଲା ପ୍ଲିଣ୍ଥ ଟୁ ପାରାମାଉଣ୍ଟ ଯେଉଁ ବହିଟା ବହୁତ ବହୁତ ଭଲ ଗ୍ରାମାର୍ ଦେଖେଇଛି ଗ୍ରାମାର୍ସ୍ ପଢ଼ିଲା ପରେ ଆପଣ ବୁଝିପାରିବେ ଟେନ୍ସ କ'ଣ ଟେନ୍ସକୁ ଆମେ କେମିତି ବ୍ୟବହାର କରିବା ସେ ପ୍ରେଜେଣ୍ଟ୍ ଟେନ୍ସ ହେଉ ପାଷ୍ଟ୍ ଟେନ୍ସ ହେଉ କିମ୍ବା ସିଏ ଭୋକାବୁଲାରୀ ସମ୍ପର୍କରେ ବହୁତ ଭଲ ଦେଇଛି ଆଉ ଏ ବହି ଯେତେବେଳେ ବି କିଣିବ ଯେତେବେଳେ ବି ପଢ଼ିଵ ବହୁତ ଭଲ ଲାଗିବ ଏ ବହିକୁ ବହୁତ ପିଲାମାନେ ପସନ୍ଦ କରନ୍ତି ଆଉ ଆଗକୁ ବି ଏହି ନିତୁ ମ୍ୟାମ୍ଙ୍କର ଯାହାବି ବହି ଆସିବ ମୁଁ ନିଶ୍ଚିନ୍ତ ଭାବରେ କିଣିବି